ଆଜିର ସମାଜରେ ଓଡ଼ିଆ ଭାଷାର ବକ୍ତାମାନେ ବକ୍ତବ୍ୟ ପ୍ରଦାନ କରିବାବେଳେ ସାଧାରଣତଃ ଆମର ଓଡ଼ିଶାର ବାହାରେ ଅନ୍ୟ ଯେତିକି ରାଜ୍ୟ ରହିଲେ କେଉଁଠି ବି ଓଡ଼ିଆ ଭାଷାକୁ କେହି ବୁଝିପାରୁନାହାନ୍ତି କି ଓଡ଼ିଆ ଭାଷାର ମର୍ମ ସେମାନେ ବୁଝିପାରୁନାହାନ୍ତି ଏହା ଏକ ଆଞ୍ଚଳିକ ଭାଷା ତ ସେଥିପାଇଁ ଓଡ଼ିଆ ଭାଷାକୁ ଏତେ କୌଣସି ବହୁ ପ୍ରାଧାନ୍ୟ ଦେଉନାହାନ୍ତି ଏହିସବୁ କରିବା ଦ୍ୱାରା ଆମର ଓଡ଼ିଆ ଭାଷାରେ ଆମର ନୂତନର ନୂତନର ଆଗକୁ ବଢ଼ିବା ପାଇଁ ନୂତନ ପ୍ରଚେଷ୍ଟା ସାରା ଦେଶରେ ଦେଶବାସୀଙ୍କ ପାଖରେ ପହଞ୍ଚି ପାରୁନାହିଁ ଏବଂ ଦେଶ ଆମର ରାଜ୍ୟର ଲୋକମାନେ ନିଜର ନିଜର ଅନୁଭୂତି ଏବଂ ନିଜର ଇଚ୍ଛାକୁ ବା ବାର୍ତ୍ତାକୁ ଦେଶ ସ୍ତରୀୟ ଦେଶ ସ୍ତରୀୟରେ ପହଞ୍ଚାଇ ପାରୁନାହାନ୍ତି ଯାହାଦ୍ୱାରା ଆମେ ବିଭିନ୍ନ ପ୍ରକାର ସୁବିଧା ସୁଯୋଗରୁ ସୁବିଧା ସୁଯୋଗରୁ ବଞ୍ଚିତ ରହୁଅଛୁ